ମୁଁ ମଧ୍ୟାହ୍ନ ଭୋଜନରେ ରୋଷାଇରେ ଭାତ ଡାଲି ଭଜା ତରକାରୀ ବେଳେ ବେଳେ ସୋୟାବିନ ତରକାରୀ ନହେଲେ ମଟର ତରକାରୀ ଆଦି କରିଥାଏ ରାତ୍ରି ଭୋଜନରେ ମୁଁ ପରଟା ରୁଟି ସନ୍ତୁଳା ତରକାରୀ କ୍ଷୀର ଏଗୁଡ଼ାକ ସବୁ ରୋଷାଇ କରିଥାଏ